ହ୍ୟାଲୋ ହଁ ଏଇଠି ବା ବସିଛି ଏଇଠି ଯିବା ଯିବା ନିଶ୍ଚିନ୍ତ ଯିବା କଥା ଯେତେବେଳେ ହେଇଛନ୍ତି ଆଉ ଯିବା ନା ଆଉ ହଁ ଖିଆପିଆ କେତେବେଳୁ ସରିଗଲାଣି ହଁ ଭଲ ଅଛି ତୁ ଭଲ ଅଛୁ ନା ନାଇଁ ଠିକ୍ ଅଛି ମୁଁ ବି ରେଡ଼ି ଟିକେଟ୍ ଟିକେଟ୍ ହଁ ଠିକ୍ ଅଛି ଦେଇ ଦେବି ଦେଇ ଦେବି ହଉ ହଁ ହଁ ଠିକ୍ ଅଛି ପପ୍କର୍ଣ୍ଣ ନେବି ତା ସହିତ ଚଣା ବି ନେଇକି ଯିବି ବିଜାର ହେବାକୁ ହେବନି ଖାଇବ ତ ଗଲା ଆଉ ହଁ ହଁ ହଉ ଠିକ୍ ଅଛି ତୁ ମଧ୍ୟ ଶୀଘ୍ର ବାହାରେ ମୁଁ ବି ରେଡ଼ି ହେଇଗଲିଣି ସନ୍ଧ୍ୟା ସନ୍ଧ୍ୟା ଛଅଟାକୁ ଯିବା ଆଉ ନହେଲେ ଦିନ ବେଳେ ଯିବା ସକାଳ ସକାଳ ଛଅଟାରେ ପଳାଇଲେ ପହଞ୍ଚି ଯିବା ଆଚ୍ଛା ଠିକ୍ ଅଛି ସାତଟା ବସ୍ରେ ପଳାଇବା ଆସିଲା ବେଳେ ଲକ୍ଷ୍ମୀ ବସ୍ରେ ନହେଲେ ପଳାଇ ଆସିବା ହଁ ହଁ ହଁ ଠିକ୍ ଅଛି ରଖ ହ୍ୟାଲୋ ହଁ ସମସ୍ତେ ଅଛନ୍ତି ଭଲ ହଁ ହଁ ଆଉ ଆଉ ତାଙ୍କେ ଭଲ ଅଛନ୍ତି ସବୁ ଅଙ୍କଲ୍ ଆଣ୍ଟି ସମସ୍ତେ ଭଲ ଅଛନ୍ତି ପରିବାର ସମସ୍ତେ ଭଲ ଅଛନ୍ତି ଆଚ୍ଛା ହଉ ସମସ୍ତେ ହଁ ହଉ ଠିକ୍ ଅଛି ସମସ୍ତଙ୍କୁ ନେଇକିରି ଶୋଇ ଥାଅ ରୋଷେଇ ମୋତେ ପୁରା ଏକଦମ୍ ଫିନିସ୍ ହଉ ଠିକ୍ ଅଛି ହଁ ଠିକ୍ ଅଛି ଖାଇବାକୁ ଟେନସନ୍ ନାଇଁ ସବୁ ବନାଇକି ରଖିଛି ମୁଁ ଯାହା କହିବ ସ୍ପେସିଆଲ୍ ବନାଇ ଦେଇଥିବି ହଁ ଯାହା କହିବ ତା'କୁ ତ ଅର୍ଡ଼ର୍ ଦେଇଦେବି ଆଉ ହଁ ହଁ